ହ୍ୟାଲୋ ଆମ ବେତନଟି ଗରମା ଗରମ ହୋଟେଲ୍ରେ ଖାଇବା ସେ ସବୁ କେମିତି ଦଉଚୁ ସେଠି ଗୁଟେ ମୋର୍ ପିଜା ଅର୍ଡ଼ର କରବାର୍ ଥିଲା ତ ସେଇଥିପାଇଁ ପିଜା ଅର୍ଡ଼ର କଲେ କେତେ କିସ ପଡ଼ବ୍ ରେଟ୍ କେତେ ଆସୁଚୁ ଆଉ ରେଷ୍ଟୁରାଣ୍ଟରେ ଖାଇବା ଟା ଭଲ ଆସୁଚୁ ନା ଭଲସେ ଦବ ତ ହଉ ତେବେ ମୋର ପିଜା ଗୋଟେ ଅର୍ଡ଼ର କରବାର୍ ଥିଲା ତ ହଉ ରଖୁଚି ତେବେ